ବାର ଫେବୃଆରୀ ଦୁଇହଜାର ଚବିଶ ଦୁଇ ଜାନୁଆରୀ ଦୁଇହଜାର କୋଡ଼ିଏ ଚାର ଜୁନ ଉଣେଇଶିଶହ ଅନେଶତ ଦୁଇ ଡିସେମ୍ବର ଦୁଇହଜାର କୋଡ଼ିଏ ଚାର ଅଗଷ୍ଟ ଦୁଇହଜାର ଉଣେଇଶି